ଆମ ଓଡ଼ିଶାରେ ବହୁତଗୁଡ଼ିଏ ରାଜନୈତିକ ଦଳ ରହିଛି କିନ୍ତୁ ଆମ ଖୋର୍ଦ୍ଧା ଜିଲ୍ଲାରେ ବିଜୁଜନତା ଦଳର ଶାସନ ଚାଲୁଅଛି ଏବଂ କିଛି କିଛି ସ୍ଥାନରେ ଅନ୍ୟ ଦଳର ଶାସକମାନେ ମଧ୍ୟ ଶାସନ କରୁଛନ୍ତି ଯେପରିକି କଂଗ୍ରେସ ବିଜେପି ଇତ୍ୟାଦି ନିର୍ବାଚନ ହୋଇଥିବ ଅଧିକାରୀମାନେ ବିଭିନ୍ନ ଦଳଗୁଡ଼ିକରୁ ହୋଇଥାନ୍ତି ଆମ ଜଟଣୀରେ କଂଗ୍ରେସ ଦଳର ଶାସକ ବିଧାୟକ ଭାବେ କାର୍ଯ୍ୟ କରନ୍ତି ଓ ଆମ ଅଞ୍ଚଳରେ ଜିଲ୍ଲା ପରିଷଦ ଭାବେ ବିଜେପି ଦଳର ଶାସକ କାର୍ଯ୍ୟ କରନ୍ତି ଏବଂ ରାଜ୍ୟ ସରକାର ଭାବେ ବିଜେଡ଼ି କାର୍ଯ୍ୟ କରେ ନିର୍ବାଚନ ସରିବାପରେ ଶାସକମାନେ ଶାସନକୁ ଦଳୀୟ ଭାବେ ନିର୍ବାଚିତ ଲୋକେ ମାନଙ୍କ ଉନ୍ନତି ଓ ପରିବର୍ତ୍ତନ ପାଇଁ ସବୁ ଦଳ ମିଶିକରି କାମ କରିଥାନ୍ତି ଏହା ପରେ ସବୁ ଦଳ ଏହାପରେ ଆସିଲା ଆମର ଜାତୀୟ ସରକାର ବା କେନ୍ଦ୍ର ସରକାର ସେଠାରେ ବିଜେପି ଶାସନ ଚାଲୁଅଛି କିନ୍ତୁ ସେ ମଧ୍ୟ ନିଜ ଶାସନକୁ ଦଳୀୟ ନଭାବି ଦେଶର ପ୍ରତିଟି ରାଜ୍ୟ ଓ ପ୍ରତିଟି ଦଳର ଉନ୍ନତି ପାଇଁ କାର୍ଯ୍ୟ କରିଥାନ୍ତି